ଯଦି ମୋତେ ଅନ୍ୟ ଦେଶକୁ ବୁଲିବାକୁ ଯିବାକୁ ପଡ଼େ ସୁଯୋଗ ମିଳେ ତାହେଲେ ମୁଁ ଥାଇଲ୍ୟାଣ୍ଡ ଯିବି କାହିଁକି ନା ସେଠାର କଲ୍ଚର ମାନେ ପରିବେଶକୁ ଦେଖିଲେ ସେଠାରେ ସମସ୍ତେ ଗୋଟିଏ ମାଆର ଗୋଟିଏ ମା' ପେଟରୁ ଜନ୍ମ ହେଲାଭଳି ସମସ୍ତେ ଚଳନ୍ତି ଏବଂ ସେଠାର ରାସ୍ତା ଘାଟ ବହୁତ ସୁନ୍ଦର ଏବଂ ସେଠାରେ ମଧ୍ୟ ଏମିତି ଚାଷ ବାସ ଠିକ୍ ଭାବରେ କରନ୍ତି ଲୋକମାନେ ବହୁତ କାମ କରନ୍ତି ଏବଂ ସେଠାରେ ଲୋକମାନେ ଆମର ପ୍ରଭୁ ଶ୍ରୀରାମ ଠାକୁରଙ୍କୁ ସେଠାରେ ପୂଜା କରନ୍ତି ସେଇଟା ଗୋଟିଏ ତାଙ୍କର ଆମର ଓଡ଼ିଶାର ଯେମିତି ପରମ୍ପରା ଜଗନ୍ନାଥଙ୍କୁ ପୂଜା କରନ୍ତି ସେମିତି ସେଠାରେ ରାମଚନ୍ଦ୍ରଙ୍କୁ ପୂଜା କରନ୍ତି ସେଥିପାଇଁ ସେ ଜାଗାଟି ବହୁତ ଭଲ ଲାଗେ ବୋଲି ମୁଁ ଶୁଣିଛି ଯଦି ମୋତେ ସୁଯୋଗ ମିଳେ ତାହେଲେ ମୁଁ ଥାଇଲ୍ୟାଣ୍ଡ ଯିବା ପାଇଁ ମୋର ବହୁତ ଇଚ୍ଛା ହୁଏ